ଆଜିକାଲି ଗାଈଟି ଆଣି ପାଳୁଛୁ ଧର ସେ ପାଳିଲୁ ଧର ବାଛୁରୀଟିଏ ପକେଇବ ତେଣୁ ଆଜିକାଲି ଇଞ୍ଜେକ୍ସନ ଦିଆ ହେଉଛି ଭଲ ବାଛୁରୀ ହେଉଛି ଉନ୍ନତ ବାଛୁରୀ ସିନ୍ଦିରି ଜର୍ସି ହରିୟାନା ଏତେ ପ୍ରକାର ସବୁ ଅଛି ତାଙ୍କ ସେବା ଯତ୍ନ କରୁଛୁ ଯେମିତିକିରି କରିଦେଲେ ଯାହା ହଉ ଭଲ ଗୋଟେ ବ୍ୟବସାୟୀ ଆମର ହେଉଛି ଧର ଆଣିଲୁ ତିରିଶି ହଜାର ଟଙ୍କାରେ ତାଙ୍କୁ ଖୁଆଇ ପିଆଇ ଭଲ କିରି ଦାନା ଚୋକଡ଼ ସବୁ ଦେଇକିରି ତିରିଶି ହଜାର ଟଙ୍କାରେ ଆଣିଥିଲୁ ସିନା କିନ୍ତୁ ଚାଳିଶ ହଜାର ଟଙ୍କାରେ ବି ବିକ୍ରି ହେଉଛି ଗାଈ